ହ୍ୟାଲୋ ସାଇ ରେଷ୍ଟୁରାଣ୍ଟ୍ ଟେବୁଲ୍ ଗୋଟେ ମୋ ଜନ୍ମଦିନରେ ଏବଂ ଜନ୍ମଦିନରେ ମୋ ପୁଅର ଝିଅର ଜନ୍ମଦିନରେ ମୁଁ ଟେବୁଲ୍ ଗୋଟେ ବୁକ୍ କରିବା ପାଇଁ ଚାହୁଁଛି କାରଣ ସେଇଟା ଟେବୁଲ୍ର ଭୋଜନ ପାଇଁ କେତେ କେତେ ଟଙ୍କା ନେଉଛନ୍ତି କ'ଣ ନେଉଛନ୍ତି ସାଙ୍ଗମାନେ କିଛି ବି ସେଠିକୁ ଯିବେ ସେ ଟେବୁଲ୍ର କେତେ ଟଙ୍କା କ'ଣ ଆଉ ସେଠାରେ ଯେଉଁ ପାର୍କିଂ ସୁବିଧା ଅଛି କି ନାହିଁ ସେ କେତେବେଳେ ଖୋଲା ହେଉଛି କେତେବେଳେ ସନ୍ଧ୍ୟା ଟାଇମ୍ରେ ସକାଳ ଟାଇମ୍ରେ ଟାଇମ୍ରେ ଖୋଲା ହେଉଛି କେତେ ଟାଇମ୍ରେ ବନ୍ଦ୍ ହେଉଛି ସେଇ ବିଷୟରେ ମୋତେ କହଲେ ମୁଁ ଟିକିଏ ଜାଣିବି କାରଣ ସେହି ଟାଇମ୍ରେ ଘରୁ ବାହାରିକି ଯିବି ରେଷ୍ଟୁରାଣ୍ଟ୍ରେ ଏମିତି କ'ଣ ଆଇଟମ୍ କ'ଣ ସେହି ବିଷୟରେ ଟିକିଏ କହିଲେ ମୁଁ ଜାଣିବି